ହଁ ହ୍ୟାଲୋ କିଏ କହୁଥିଲେ ହଁ ନମସ୍କାର ହଁ ହଁ ଅଛି ଆପଣଙ୍କର ଷ୍ଟଲ୍ ଦରକାର ଥିଲା କି ହଁ ଆପଣଙ୍କର କେଉଁ ଟାଇପ୍ର ଷ୍ଟଲ୍ ଦରକାର ହଁ ଟ୍ୱେଣ୍ଟି ଟ୍ୱେଣ୍ଟି ଫିଟ୍ ବାଇ ଟ୍ୱେଣ୍ଟି ଫିଟ୍ ଦରକାର ନାଁ ଫିପଟିନ୍ ହେଲେ ବି ଚଳିବ ହଁ ଆଉ ବାଲା ଦରକାର ନାଁ ବାଲା ମାନେ ଗୋଟେ ରୁମ୍ର ଦୁଇଟି ଡୋର୍ ଥିବ ମାନେ ଗୋଟେ ରୁମ୍କୁ ଆଉ ଗୋଟେ ରୁମ୍ ଜଏନ୍ ହେଇକି ଗୋଟେ ଡୋର୍ ଥିବ ସେମତିକା ନାଁ ସାମ୍ନା ସାମ୍ନି ଥିବ ଦୁଇଟା ଡୋର୍ ଥିବ ଦୁଇଟା ଷ୍ଟଲ୍ରେ ସେମତି ହଉ ଠିକ୍ ଅଛି ମ୍ୟାମ୍ ହଁ ସେମିତି ଅଛି ଏଇଟା ମ୍ୟାମ୍ ସେଣ୍ଟର୍ ଜାଗାରେ ଅଛି ଯେଉଁଠି ବିଜନେସ୍ ବହୁତ ଭଲ ଚାଲିବ ରୋଡ଼୍ ସାଇଡ଼୍ରେ ଅଛି ବହୁତ ଭଲ ବିଜନେସ୍ ଚାଲିବ କିଛି ପ୍ରୋବ୍ଲେମ୍ ହବ ନାହିଁ ଆପଣ କେଉଁ କି ଦୋକାନ ଦେବାକୁ ଚାହୁଁଥିଲେ କି ଫର୍ଣ୍ଣିଚର୍ ହଁ ମ୍ୟାମ୍ ଫର୍ଣ୍ଣିଚର୍ ଦୋକାନ ସେଇଠି ବହୁତ ଭଲ ଚାଲିବ ଫର୍ଣ୍ଣିଚର୍ ଦୋକାନ ପାଖଆଖରେ ନାହିଁ ବିଜ୍ନେସ୍ ଚାଲିବ ହଁ ଠିକ୍ ଚାଲିବ ଆପଣ ସିକ୍ୟୁରିଟି ପାଇଁ କେତେ କ'ଣ ଦେବେ ଆପଣ କେତେ ଦେଇପାରିବେ କୁହନ୍ତୁ ଆମେ ସିକ୍ୟୁରିଟି ପାଇଁ ପାଞ୍ଚ ହଜାର ଆଡ଼ଭାନ୍ସ୍ ରଖୁଛୁ ଆଉ ଭଡ଼ା ନେଲା ପରେ ଦେବେ ତିନି ଚାରି ହଜାର ଆପଣଙ୍କ ବିଜିନେସ୍ ଦେଖିକି ଆପଣଙ୍କ ବିଜିନିସ୍ ଯଦି ଭଲ ଚାଲିଲା ତା'ହେଲେ ଅଧିକ ଦେବେ ପ୍ରଥମେ ପ୍ରଥମେ ଟିକେ ଭଲ ଚାଲିବନି ନୂଆ ଦୋକାନ ତ ଟିକେ ବର୍ତ୍ତମାନ ଟିକେ କମ୍ ଦେଲେ ବି ଚଳିବ ତିନ ଚାର ହଜାର ଦେବେ ସବୁ ସୁବିଧା ଅଛି ଇଲେକ୍ଟ୍ରିକ୍ ସୁବିଧା ଅଛି ମଧ୍ୟ ଅଛି ଆପଣଙ୍କର କିଛି ଅସୁବିଧା ହବ ନାହିଁ ଆପଣ କେତେ ଦିନ ପାଇଁ ଭଡ଼ା ନେବେ କେତେ ବର୍ଷ ପାଇଁ ହଉ ତା'ହେଲେ ଆପଣ ଆସନ୍ତୁ ଷ୍ଟଲ୍ ଦେଖିକି ଯିବେ ହଉ ମ୍ୟାମ୍ ରହୁଛି ମ୍ୟାମ୍ ଆସିକି ଷ୍ଟଲ୍ ଦେଖିବେ ତା'ପରେ ଆପଣଙ୍କୁ ଭଲ ଲାଗିଲେ ନେବେ